ହଁ ମୁଁ ମୋ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବି ସ୍ଵର୍ଣ୍ଣଲତା ସାହୁ ବିଜୟଲକ୍ଷ୍ମୀ ଦାସ ଜ୍ୟୋତିଲିପିକା ବେହେରା ଜ୍ୟୋତିର୍ମୟୀ ସେଠି ସୂର୍ଯ୍ୟମଣି ସାହୁ